ହ୍ୟାଲୋ ଆପଣ ମାଁ ମଙ୍ଗଳା ରେଷ୍ଟୁରାଣ୍ଟ୍ ରୁ କହୁଛନ୍ତି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟ୍ ରୁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି କିନ୍ତୁ ମୋର ସେଇ ଖାଦ୍ୟରେ ଆଉ କିଛି ଜିନିଷ ମିଶିବାର ଥିଲା ଟିକିଏ ମିଶେଇ ଦିଅନ୍ତୁ ମୁଁ ଯୋଉ ଆପଣଙ୍କର ଦୁଇପଟ ରୁଟି ଅର୍ଡ଼ର୍ କରିଥିଲି ରୁଟି ଜାଗାରେ ମୋତେ ଏଇଟା ଛଅପଟ ରୁଟି କରିଦିଅନ୍ତୁ ଚିକେନ୍ ଚିଲି ଯୋଉ ଗୋଟେ ପ୍ଲେଟ୍ କରିଥିଲେ ସେଠି ଆଉ ଗୋଟେ ପ୍ଲେଟ୍ ଚିକେନ୍ ଚିଲି କରିଦିଅନ୍ତୁ ଆଉ ତନ୍ଦୁରୀ ରୁଟି ଆଉ ଦୁଇପଟ ଏଡ଼୍ କରନ୍ତୁ ଆଉ ବିରିୟାନୀ ଗୋଟେ ପ୍ଲେଟ୍ ଏଡ଼୍ କରିଦିଅନ୍ତୁ ଏତିକି ପେକିଙ୍ଗ୍ କରି ମୋ ଦେଇଥିବା ଠିକଣାରେ ପହଞ୍ଚାଇ ଦିଅନ୍ତୁ